ମୋବାଇଲ୍ ମାଧ୍ୟମରେ ଆମେ ଦେଶ ବିଦେଶର କଥା ଜାଣିପାରୁଛୁ ଦେଶ ଯେତେ ହଜାର ହଜାର କିଲୋମିଟର୍ ଦୂରରେ ଥିଲେ ବି ଆମେ ଭିଡ଼ିଓ କଲ୍ କରିକି ଦେଖିପାରୁଛୁ ତାଙ୍କ ମୁଁହ ଦେଖିପାରୁଛୁ ତାଙ୍କ କଥା ବୁଝିପାରୁଛୁ କୁନି କୁନି ପିଲାମାନଙ୍କର ପ୍ରତିଭା ଦେଖିପାରୁଛୁ ଟି ଭି ମାଧ୍ୟ ଯେଉଁ ଟେଲିଭିଜନ୍ ମାଧ୍ୟମରେ ନିଉଜ୍ ବି ଦେଶବିଦେଶର ଖବର ସବୁଆଡ଼ୁ ଦେଖିପାରୁଛୁ କେଉଁଠି ବର୍ଷା ହବ ଆଜି କେଉଁଠି ଭୂମିକମ୍ପ ହେଲା କେଉଁଠି କୂଆପଥର ପଡ଼ଲା ତା' ବି ଆମେ ଜାଣିପାରିଛୁ ତା'ପରେ ରଜ କୁଇନ୍ ଆମେ ଟେଲିଭିଜନ୍ ମାଧ୍ୟମରେ ଦେଖିପାରୁଛୁ କୁନି କୁନି ଛୁଆମାନଙ୍କର ଗୀତ ମଧ୍ୟ ଶୁଣିପାରୁଛୁ ବହୁତ ଆନନ୍ଦ ଲାଗୁଛି ଆମକୁ ଦେଖିକି ଶୁଣିକରି ସବୁ କଥା ଆମେ ଟେଲିଭିଜନ୍ ଦ୍ୱାରା ଆମେ ସବୁ ଦେଖିପାରୁଛୁ ମୋବାଇଲ୍ ଦ୍ୱାରା ବି ଯେଉଁଠି ଯାଇଥିଲେ ବି ସମସ୍ତଙ୍କ ଦ୍ୱାରା ଫୋନ୍ କରିକି ତାଙ୍କ ଭଲମନ୍ଦ ଆମେ ବୁଝିପାରୁଛୁ ଫୋନ୍ କଲେ ଆମେ କିଏ କେଉଁଠି ଅଛି ଆମେ ଜାଣିପାରୁଛୁ ଘରକୁ କିଏ କେତେବେଳେ ଆସିବ ନ ଆସିବ ସେଇଟା ବି ଆମେ ଜାଣିପାରୁଛୁ ଫୋନ୍ ଦ୍ୱାରା କଥା ହେଇକରି ଫୋନ୍ ଦ୍ୱାରା ବି ଆମେ ବହୁତ ଆଜି ଆମେ ଡ୍ରେ ଡ୍ରେସ୍ ଶାଢ଼ୀ ସବୁ ବି ଅର୍ଡ଼ର୍ କରିପାରୁଛୁ ଫୋନ୍ ମାଧ୍ୟମରେ ଆଜିକାଲି ମୋବାଇଲ୍ରେ ସବୁ କଥା ଆମେ ଖାଦ୍ୟ ଅର୍ଡ଼ର୍ କରିପାରୁଛୁ ସବୁ ଆଜିକାଲି ଡେଲିଭରି ଜିନିଷ ସବୁ ଆମେ ଅର୍ଡ଼ର୍ କରିପାରୁଛୁ ମୋବାଇଲ୍ ଦ୍ୱାରା ମୋବାଇଲ୍ ଦ୍ୱାରା ଛୁଆ ବି ପାଠ ପଢ଼ି ପାରୁଛନ୍ତି ୟୁଟୁବ୍ ମାରିଲେ ଛୁଆଙ୍କର ଆଜି ବହି ନାହିଁ ଛୁଆଙ୍କର ୟୁଟୁବ୍ ମାରିଦେଲେ ବହି ପଳିଆସୁଛି ବହିରୁ ବି ଛୁଆ ପାଠ ପଢ଼ିପାରୁଛନ୍ତି ମୋବାଇଲ୍ ଦ୍ୱାରା ଛୁଆମାନେ ବି ବହୁତ ଏଥିରେ ସମ୍ମୁଖୀନ ହେଉଛନ୍ତି ଛୁ ବହୁତ କଥା ଆଜି ଆମେ ଯେଉଁଟାବି ନ ଜାଣିପାଇଲେ ମୋବାଇଲ୍ ମାଧ୍ୟମରେ ମାରିଦେଲେ ବି ଆମେ ସବୁ କଥା ଜାଣିପାରୁଛୁ ଦେଶ ବିଦେଶର କଥା ଜାଣିପାରୁଛୁ ଅନ୍ୟ ଲୋକ ମ କଥା କି ମୋବାଇଲ୍ ଦ୍ୱାରା ଆମେ କେଉଁଟା ନ ଜାଣିପାରିଲେ କେଉଁଟା ନ ଆସିଲେ ମୋବାଇଲ୍ ମାରିଦେଲେ ଆମେ ଜାଣିପାରୁଛୁ ଏଇଟା ଏମିତି ଅଛି ସେଇଟା ସେମିତି ଅଛି ମୋବାଇଲ୍ ଦ୍ୱାରା ଆମେ ବହୁତ କିଛି ଉନ୍ନତି ପାଇପାରୁଛୁ ଆଉ ଛୁଆ ବି ଆଜିକାଲି ଟିଉସନ୍ ବି ଛୁଆ ହେଉଛନ୍ତି ମୋବାଇଲ୍ ଦ୍ୱାରା ଟିଉସନ୍ ସାର୍ ବି ମୋବାଇଲ୍ ଦ୍ୱାରା ପାଠ ପଢ଼ାଉଛନ୍ତି ଅନ୍ଲାଇନ୍ରେ ଛୁଆଙ୍କୁ ପାଠ ପଢ଼ାଉଛନ୍ତି ସ୍କୁଲ୍ରେ ଛୁଆଙ୍କର ଆଜି ମେସେଜ୍ ଫେସେଜ୍ କରୁଛନ୍ତି ଆଜି ଛୁଆଙ୍କର ଆଜି ଛୁଟି ଅଛି ମେ ମୋବାଇଲ୍ରେ ମେସେଜ୍ କରିଦେଲେ ଆମର ଆଜି ଛୁଟି ଆମ ଛୁଆ ସ୍କୁଲ୍ ଯିବନି କିନ୍ତୁ ସେତେବେଳେ ଆମେ କ'ଣ ଜାଣିପାରୁନଥୁଲୁ ଏବେ ମୋବାଇଲ୍ ଦ୍ୱାରା ଆମେ ସବୁ ଜାଣିପାରୁଛୁ ଛୁଆଙ୍କର ଆଜି ସ୍କୁଲ୍ ବସ୍ରେ ଯାଉଛନ୍ତି ଆଜି ବସ୍ ଖରାପ ଅଛି ମୋବାଇଲ୍ ଦ୍ୱାରା ମେସେଜ୍ କରିଦେଲେ ବସ୍ ଆମେ ଛୁଆ ଜାଣିପାରୁଛୁ ଯେ ବସ୍ ଖରାପ ଅଛି ଆମ ଛୁଆ ଆଜି ସ୍କୁଲ୍ ଯାଇପାରିବେନି ମୋବାଇଲ୍ ଦ୍ୱାରା ସବୁ କିଛି ଆମେ ଜାଣିପାରୁଛୁ ଛୁଆ ଦେହ ଖରାପ ଅଛି ଆମେ ମେସେଜ୍ କରିଦେବୁ ଆମ ଛୁଆଙ୍କର ଆଜି ଦେହ ଖରାପ ଅଛି ଆମ ଛୁଆ ଆଜି ଯିବନି ମୋବାଇଲ୍ ଦ୍ୱାରା ଆମେ ବହୁତ କିଛି ଉନ୍ନତି ପାଇପାରୁଛୁ